ଚିତ୍ର ଅଙ୍କନ ଆରମ୍ଭ କରିବାର ପିଲାଙ୍କର ଉପଯୁକ୍ତ ବୟସ ହେଉଛି ପାଞ୍ଚ ବର୍ଷ କିନ୍ତୁ ଆମେ ତିନିବର୍ଷ ପିଲାଙ୍କୁ ଖାତା ପେନ୍ ଧରିବା ଶିଖଉଛୁ ଶିଖାଇଲା ପରେ ଯାହା ବି ହେଲେ ସେ ପାଞ୍ଚ ବର୍ଷରୁ ଧର ପାଠଟା କିଛି ଜାଣିପାରୁଛନ୍ତି ଚିତ୍ର ବିଭିନ୍ନ ଚିତ୍ର ବି ଆଙ୍କି ପାରୁଛନ୍ତି ତାଙ୍କ କଲର୍ ଦେଲେ ସେ ଯେମିତି ତାଙ୍କ ମନକୁ ଆସିଛି ସେ ଆଙ୍କିକିନି ପୂରଣ କରୁଛନ୍ତି